ଗ୍ରାମର ବିଭିନ୍ନ ଯୁବପିଢ଼ି ଯାଇ ସହରରେ ବସବାସ କଲେ ସହରରେ ବିଭିନ୍ନ ପ୍ରକାର ଜାଗାରେ ରହିଲେ ସୁଖରେ ଜୀବନଯାପନ କରିବାରେ ବହୁତ ଅସୁବିଧା ଘଟିଥାଏ ସାଧାରଣତଃ ସହରରେ ରହିବାକୁ ହେଲେ ଘରର ରେଣ୍ଟ୍ ଦେବା ପାଇଁ ବହୁତ